ମୁଁ କିଣିଥିବା ଶାଢ଼ୀଟି ବହୁତ ପିନ୍ଧିବାକୁ ବହୁତ ଭଲ ଲାଗେ ତା'ର ଭଲ ବି ପିନ୍ଧିବାରନରମ ଲାଗେ ଶାଢ଼ୀଟା ପିନ୍ଧିବାକୁ ଏବଂ ଶାଢ଼ୀଟା ପିନ୍ଧିଲେ ବହୁତ ସୁନ୍ଦର ଲାଗେ